ମୁଁ ଯେତେବେଳେ ହାଇ ସ୍କୁଲ୍ରେ ପାଠ ପଢ଼ୁଥିଲି ସେଠି ହାଇ ସ୍କୁଲ୍ ଆମ ହାଇ ସ୍କୁଲ୍ରେ ବହୁତ ବଡ଼ ବଗିଚା ଥିଲା ଯେଉଁ ଯେଉଁଠି ଆମେ ପଢ଼ି ଗଲେ ଆମେ ସକାଳୁ ସନ୍ଧ୍ୟାରେ ପାଣି ଦେବାକୁ ସାର୍ କହୁଥିଲେ ଏବଂ ଯତ୍ନ ନେବାକୁ କହୁଥିଲେ ତା' ପରେ ଯେତେବେଳେ ହାଇ ସ୍କୁଲ୍ ପାଠ ପଢ଼ି ସାରିଲି ତା' ପରେ ଘରେ ନିଜେ ବଗିଚା ଆରମ୍ଭ କଲି ଗଛ ଲଗାଇ ଧୀରେ ଧୀରେ ମଞ୍ଜି ଆଣି ଚାରା କଲି ତା' ପରେ ଗଛ ଲଗାଇ ଧୀରେ ଧୀରେ ବହୁତ ବଡ଼ ବଗିଚା ହୋଇଗଲା ତା'ପରେ ସକାଳୁ ସନ୍ଧ୍ୟାରେ ପାଣି ଦିଏ ତାକୁ ବହୁତ ଯତ୍ନ ନିଏ ଘରଲୋକ ବି ସାହାଯ୍ୟ କରନ୍ତି ମୋତେ ତା' ପରେ ସେଥିରେ ପାଣି ପମ୍ପ୍ ଦ୍ୱାରା ପାଣି ଦେଇ ଏ ଔଷଧ ମେଡିସିନ ବି ଦେଇ ତାହାକୁ ବହୁତ ଯତ୍ନ ନିଏ ତାହାର ତା'ପରେ ଫୁଲଗୁଡ଼ିକ ମଧ୍ୟ ଲୋକମାନେ ତୋଳି ଆସନ୍ତି